ମୁଁ ଆମ ଘରେ କୁକୁଡ଼ା ଚାଷ ସମ୍ବଧୀୟ କିଛି କରୁଛନ୍ତି ସାଧାରଣତଃ ନିୟମ ଏବେ ଅଲଗା ପ୍ରକାର ହେଇଛି ଆଇନ କ'ଣ ନ କ'ଣ କହୁଛି ଏବଂ ଏହା କୃଷକ ବହୁତ କୁକୁଡ଼ା ଚାଷ ପାଳନ କରୁଛନ୍ତି କିପରି ପ୍ରଭାବିତରେ ପଶୁ କଲ୍ୟାଣ ଆଇନ୍ କରୁଛନ୍ତି ପରିବେଶ ନିୟମ ଇତ୍ୟାଦି ଏପରି କୌଣସି ଏ ୟୁ ଏ ୟୁ ଟି ବ ଚ୍ୟାନେଲ୍ ପୁସ୍ତକ ଖବରକାଗଜ ଅଛି ଯେଉଁମାନେ ଏଇ ବିଷୟରେ କଥାବାର୍ତ୍ତା କରୁଛନ୍ତି କୁକୁଡ଼ା ଚାଷ ବହୁତ ପରିଶ୍ରମ କିଛି କରୁଛନ୍ତି କୁକୁଡ଼ା ଚାଷରେ ବହୁତ ପଶୁପାଳନ ପଶୁ ଆଇନ୍ ପରି ନିୟମ ବହୁତ ପଶୁ ଗାଈ ଗୋରୁ ଛେଳି ମେଣ୍ଢା ଓ ଚାଷ ମଧ୍ୟ କରିଛନ୍ତି ଗାଈକୁ ମଧ୍ୟ ଅଳକରି ଚାଷ କରୁଛନ୍ତି ଧାନ କରୁଛନ୍ତି ବିରି କରିଛନ୍ତି ମକା କରୁଛନ୍ତି ଇତ୍ୟାଦି କରୁଛନ୍ତି ଆଇନ୍ ପରି ନିୟମ ଏପରି କୌଣସି ୟୁଟ୍ୟୁବ୍ ଚ୍ୟାନେଲ୍ ପୁସ୍ତକ ଖବର କାଗଜ ଅଛି ଯେଉଁମାନେ ଏହି ବିଷୟରେ କହୁଛନ୍ତି ଚାଷ ବିଷୟରେ କହିପାରିବେ କି କୁକୁଡ଼ା ଇଞ୍ଜେକ୍ସନ୍ ଦଉଛନ୍ତି ମଧ୍ୟ ଦଉଛି ନିୟମ ମଧ୍ୟ ପାଳନ କରିବେ କେତେ ନିୟମ ଅଛି କୁକୁଡ଼ା କରୁଛନ୍ତି କିପରି ପ୍ରଭାବିତ କରୁଛି